ଆମ ସ୍ଥାନରେ ବହୁତ ଗୁଡ଼ିଏ କ୍ରୀଡ଼ା ବ୍ୟକ୍ତି କ୍ରିଡ଼ା ବ୍ୟକ୍ତିତ୍ୱ ଏବଂ ଆଥ୍ଲେଟ୍ମାନେ ନିଜ ନିଜ କ୍ରିଡ଼ାରେ ପରିଚୟ ସୃଷ୍ଟି କରିଛନ୍ତି ସେଥିମଧ୍ୟରୁ ପ୍ରମୁଖ କେତେଜଣ ଖେଳାଳି କ୍ରିଡ଼ା ବ୍ୟକ୍ତିତ୍ୱ ସେମାନେ ନିଜ ନିଜର ଆକାଡ଼େମି ଖୋଲି ପିଲାମାନଙ୍କୁ ପ୍ରଶିକ୍ଷକ ଦେଉଛନ୍ତି ସେଥିମଧ୍ୟରୁ ସୋମ୍ୟରଞ୍ଜନ ସାହୁ ଯିଏକି କ୍ରିକେଟରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ତାପରେ ସତ୍ୟଜିତ ମହାନ୍ତି ସେ ଫୁଟବଲରେ ବ୍ରୋଞ୍ଜ ପଦକ ହାସଲ କରି ଆମ ଅଞ୍ଚଳରେ ଗୋଟିଏ ଏକାଡ଼େମି ସୃଷ୍ଟି କରି ପିଲାମାନଙ୍କୁ ଫୁଟବଲ୍ ପ୍ରଶିକ୍ଷକ ପ୍ରଶିକ୍ଷକ ଦେଉଛନ୍ତି ତାପରେ ଉମେଶ ଚନ୍ଦ୍ର ଲେଙ୍କାଙ୍କର ଉମେଶ ଚନ୍ଦ୍ର ଲେଙ୍କାଙ୍କର ଗୋଟିଏ ଦୌଡ଼ା ଆଥଲେଟ୍ ଦୌଡ଼ା ଆଥଲେଟରେ ସେ ରୂପା ପଦକ ପାଇଥିଲେ ତ ସିଏ ବି ଆମ ଏଇ ଅଞ୍ଚଳରେ ଗୋଟିଏ ଜାଗାରେ ସବୁ ପିଲାଙ୍କୁ ଦୌଡ଼ା କେମିତି ଶି ଦୌଡ଼ା କେମିତି ଦୌଡ଼ିଲେ ଆମେ ଅଧିକ ଜୋରରେ ଦୌଡ଼ିପାରିବା ଆଉ ଅଧିକ ଷ୍ଟାମିନା ରଖିକି ଦୌଡ଼ିପାରିବା ସିଏ ସିଏ ଗୋଟିଏ ଆକାଡ଼େମି ସୃଷ୍ଟି କରି ସିଏ ତାକୁ ଶିଖଉଛନ୍ତି ପିଲାମାନଙ୍କୁ ତାପରେ ଆମର ଆସୁଛନ୍ତି ଧର ଅଛନ୍ତି ସନ୍ତୋଷ ସୁବୁଦ୍ଧି ସନ୍ତୋଷ ସୁବୁଦ୍ଧି ଯିଏ କି କବାଡ଼ି ଖେଳରେ ପ୍ରସିଦ୍ଧ ଆମ ଅଞ୍ଚଳରେ ପ୍ରସିଦ୍ଧ ଲୋକ କହିଲେ କବାଡ଼ି ଖେଳରେ ସେ ହେଉଛନ୍ତି ସନ୍ତୋଷ ସୁବୁଦ୍ଧି ସନ୍ତୋଷ ସୁବୁଦ୍ଧି ଜିଲ୍ଲା ସ୍ତରରେ ସେ ଆୱାର୍ଡ଼ ପାଇଥିଲେ ଜିଲ୍ଲା ସ୍ତରରେ ଖେଳାଳି ହେଉଛନ୍ତି ଆମ ଏଇ ଅଞ୍ଚଳର ସନ୍ତୋଷ ସୁବୁଦ୍ଧି ତାପରେ ଯାଇ ହେଉଛନ୍ତି ବିଶ୍ଵ ରଞ୍ଜନ ସାହୁ ବିଶ୍ଵ ରଞ୍ଜନ ହେଉଛି ଆମ ଅଞ୍ଚଳର ଏକ ହକି ପ୍ରଶିକ୍ଷକ ହକି ପ୍ରଶିକ୍ଷକ ଆମର ଏଠି ଯେତେ ପିଲାମାନେ ଯେଉଁ ପିଲାମାନେ ହକି ଖେଳିବାକୁ ଇଚ୍ଛୁକ କରୁଛନ୍ତି ସେ ତାଙ୍କ ବିଶ୍ଵରଞ୍ଜନ ସାହୁଙ୍କ ପାଖକୁ ତାଙ୍କ ପାଖକୁ ଯାଉଛନ୍ତି ଶିଖିବା ପାଇଁ ଏହି ଏହିସବୁ ପ୍ରମୁଖ ବ୍ୟକ୍ତିତ୍ୱ ଓ ଆଥଲେଟ୍ ମାନେ ଆମ ଅଞ୍ଚଳରେ ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି